ମୋ' କାର୍ଯ୍ୟ କ୍ଷେତ୍ରରେ କୌଣସି ବିବାଦ ଆସିଲେ କିମ୍ବା କଠିନ ପରିସ୍ଥିତି ଆସିଲେ ମୁଁ ସେ ପରିସ୍ଥିତିକୁ ସାମନା କରିବି ଏବଂ ନିଜର କାର୍ଯ୍ୟକୁ ଲିପ୍ତ ରଖି କାର୍ଯ୍ୟକୁ ଆଗକୁ ବଢ଼ାଇବି ଏବଂ କାର୍ଯ୍ୟକୁ ନ ଓହରି ମଧ୍ୟ କାର୍ଯ୍ୟ କଳାପକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିବି